ଉତ୍ତର ଭାରତରେ ପାହାଡ଼ିଆ ଅଞ୍ଚଳ ଥଣ୍ଡା ବହୁତୁ ସେଠିକା ଲୋକ ସଫା ଦେଖାଯାଆନ୍ତି ଧଳା ଦେଖାଯାଆନ୍ତି ସେ ଥଣ୍ଡା ମାନେ ପାହାଡ଼ ଗଛ ଥାଏ ପାହାଡ଼ ଅଞ୍ଚଳିଆରେ ନା ସେଇଥିପାଇଁ ଥଣ୍ଡା ଆସେ ଦକ୍ଷିଣ ଭାରତରେ ସମୁଦ୍ର ଲୁଣିଆ ପାଣି ସେଠିକା ଲୋକ କଳା ସେଠି ଗରମ ହୁଏ ସେଥିପାଇଁ ସେଠିକା ଲୋକ ବି କଳା ଦେଖିବାପାଇଁ ଯେହେତୁ ସମୁଦ୍ର ଲୁଣ ଅଂଶ ଅଛି ଏଠି ସେଇ ଇଏରୁ ସେଇଠି କଳା ମଣିଷ ଥାଆନ୍ତି ତାଙ୍କର ଭାଷା ଉତ୍ତର ଓଡ଼ିଶା ଉତ୍ତର ଭାରତ ଭାଷା ଆମେ ଟିକିଏ ବୁଝିପାରୁ କାରଣ ସେଥିରେ ହିନ୍ଦୀ ମିଶିଥାଏ ଥାଏ ଥାଏ ଆଉ ଦକ୍ଷିଣ ଭାରତରେ ଯେହେତୁ ତାଙ୍କର ଅନ୍ୟ ଭାଷା ଆମେ ସେଥିପାଇଁ ବୁଝିପାରୁ ନାହୁଁ ଏମାନେ ତାଙ୍କର ଖାଦ୍ୟ ହେଉଛି ଏମାନଙ୍କର ଉତ୍ତର ଭାରତରେ ଖାଆନ୍ତି ମୋମୋ ଚାଉମିନ୍ ଆଉ ଦକ୍ଷିଣ ଭାରତରେ ଖାଆନ୍ତି ଇଡ଼ଲି ଶମ୍ବର୍ ଦୋସା ଏହି ଖାଦ୍ୟ ହେଉଛି ଦକ୍ଷିଣ ଭାରତର ଆମେ ଏତିକି ଜାଣିଅଛୁ